ହଁ ମୁଁ ସେୟାର୍ ମାର୍କେଟ୍ ବିଷୟରେ କିଛି ମାତ୍ରରେ ଅବଗତ ଅଛି ସେୟାର୍ ମାର୍କେଟ୍ ଦୁଇ ତିନି ମାସ ତଳେ ଟିକିଏ ତଳକୁ ଖସିଥିଲା କିନ୍ତୁ ବର୍ତ୍ତମାନ ସ୍ଥିର ଅଛି ଡିଜିଟାଲ୍ ଆପ୍ ଭାରତରେ କାରବାରରେ ବହୁତ ବଡ଼ ପରିବର୍ତ୍ତନ ଆଣିଛି ଏହା ଦ୍ୱାରା କୌଣସି ସ୍ଥାନରେ ଥାଇ ମଧ୍ୟ ଆମେ ଟଙ୍କା ଅନ୍ୟ ପାଖକୁ ପଠାଇ ପାରୁଛେ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଏବଂ ବାଣିଜ୍ୟ କାରବାର ଏସବୁ ସହଜ ହୋଇପାରିଛି ଅନ୍ୟ ଦେଶର ତଥ୍ୟ ମଧ୍ୟ ଆମେ ସହଜରେ ପାଇପାରୁଛେ ନା ଡିଜିଟାଲ୍ ଆପ୍ କୌଣସି ବିପଦପୂର୍ଣ୍ଣ ନୁହଁ